ମୋର ଗୋଟେ ପ୍ରୋଜେକ୍ଟ୍ ଚାଲିଥିଲା ହିରୋ ମୋଟେକପ୍ ପ୍ରୋଜେକ୍ଟ୍ରେ ସବୁ କାମ କରିବା ପାଇଁ ମୋତେ କଲ୍ ଆସିଥିଲା ମୁଁ କଲ୍ଟିକୁ ଗ୍ରହଣ କରିଥିଲି ଗ୍ରହଣ କଲା ଭିତରେ ମୋତେ କାମରେ ସିଲେକ୍ସନ୍ କରା ଯାଇଥିଲା ଇଣ୍ଟରଭ୍ୟୁ ମଧ୍ୟ ନିଆଯାଇଥିଲା ମୁଁ ନେଲାପରେ ମୋର ସିଲେକ୍ସନ୍ ଡିଷ୍ଟ୍ରିକ୍ଟ୍ ଅଣ୍ଡର୍ ହୋଇଥିଲା ଯେଉଁ ଡିଷ୍ଟ୍ରିକ୍ଟ୍ରେ ହେଇଥିଲା ମୋର ମୋ ଆଖ ପାଖରେ ଥିଲା ଡିଷ୍ଟ୍ରିକ୍ଟ୍ ଥିଲା ପରେ ମୁଁ ମୋର କାମଟିକୁ ଖୁସି ହୋଇକିନି ହିରୋ ମୋଟକପ୍ ପ୍ରୋଜେକ୍ଟ୍ରେ ମୁଁ କାମ କରିବା ପାଇଁ ବହୁତ ଖୁସି ହୋଇ ଯାଇଥିଲି ତା'ପରେ କାମ କଲା ମଧ୍ୟରେ କିଛି ଦିନ ଭଲରେ କାମ ଚାଲିଲା ଭଲରେ ସାଲାରି ମଧ୍ୟ ଆସିଲା ତା'ପରେ ସେଠିକାର ଲୋକମାନେ ସେଠିକାର ଲୋକମାନେ ଯେଉଁମାନେ ବି କାମ କରୁଥିଲେ ମୁଁ ଜାଣିନଥିଲି ସେମାନଙ୍କୁ ହଇରାଣ ହରକତରେ ପକଉଥିଲେ କାହିଁକି ନା ଫାଷ୍ଟ୍ ଭଲ କାମଟେ ଦେଖେଇକିନି ସେମାନଙ୍କ କତରୁ କାମ ଆଦାୟ ହାସଲ କରିଥିଲେ ତା'ପରେ ମୁଁ ବି କରିଚାଲି ଥିଲି ମୋର କାମ ପେମେଣ୍ଟ୍ରେ ବିଳମ୍ବିତ ହେଲା କିଛି ଦିନ ପରେ ଚାରି ପାଞ୍ଚ ମାସ ଭିତରେ ଆସିଲା ନାହିଁ ପେମେଣ୍ଟ୍ ଇଏ କଲେ ନାହିଁ ଏମିତି ହଇରାଣ ହରକତ ହେଲା ସେ ପ୍ରୋଜେକ୍ଟ୍ରୁ ମୁଁ ବାହାରି ଆସିଲି ଆସିଲା ପରେ ମଧ୍ୟ ଆଉ କୌଣସି ଜାଗାରେ ଇଏ କଲିନି ହାରି ବି ଯାଇଥିଲି ହାରିଲା ପରେ ମଧ୍ୟ ମୁଁ ପୁଣି ଆରମ୍ଭ କରିଥିଲି ଏକା ଲଢ଼ିବା ପାଇଁ ଏକା ଲଢ଼ିଲି ଲଢ଼ିଲି ପୁଣି ମୋର କାମକୁ ସ୍ୱାଗତ କଲି ହାରିଥିବା କାମକୁ ମୁଁ ପୁଣି ସଫଳତାର ସହ ବଢ଼ିବାକୁ ଚାହିଁଲି ସଫଳତାର ସହ ମୁଁ ନିଜେ ଲଢ଼ିକିନି କେମିତି ମୋର କାମର କାମ କରିଥିବା ପଇସାଟିକୁ ମୁଁ ଆଣିବି ଆଉ ସେମାନଙ୍କ ସହିତ ମୁଁ କଣ୍ଟାକ୍ଟ୍ରେ ରଖିଥିଲି କାମ ବି କଲି